ଆଜ୍ଞା ନନ୍ଦନରୁ କହୁଛନ୍ତି କି ମୋତେ ଗରମ ପାଣି ଟିକେ ଦରକାର ମୁଁ ଯେହେତୁ ବାହାରକୁ ଯାଉଛି ବା ମୋତେ କିଛି ନାଇଁ ଚାରି ପାଞ୍ଚ ଘଣ୍ଟା ଗରମ ରହିଲାପରି ମୋତେ ମୋ ଜିନିଷଟା ଟିକେ ପ୍ୟାକିଂ କରିକି ଦିଅନ୍ତୁ ଆଉ ମୋର ଗରମ ରହିବା ବି ଦରକାର ମୋତେ ଯେହେତୁ ଗରମ ପାଣି ମୋତେ ନିହାତି ଦରକାର ଏଣୁ କରି ମୋର ଆପଣଙ୍କର ଆପଣଙ୍କ ପାଖରେ ମୋର ରିକ୍ୟୁୱେଷ୍ଟ ଯେ ମୋତେ ଠିକ୍ ପ୍ୟାକିଂ କରିକିରି ଗରମ ରହିବା ଏବଂ ଖାଇବା ଜିନିଷଟା ଗରମ ରଖିବା ଜିନିଷ କରି ମୋ ପାଖକୁ ପଠାଇ ଦିଅନ୍ତୁ ତେଣୁକରି ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଜିନିଷଟା ଭଲ ହେବା ଦରକାର ଏବଂ ଗରମ ବି ରହିବା ଦରକାର ଏଣୁକରି ଆପଣ ମୋ ପାଖକୁ ପଠାଇ ଦିଅନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ପାଖରେ ଅପେକ୍ଷା ହେଇ ରହିଗଲି